ଆଜିକାଲିର ମଡ଼ର୍ଣ୍ଣ ଯୁଗରେ ଫୋର୍ ଜି ଫାଇଭ୍ ଜି ସ୍ମାର୍ଟ ଫୋନ ସମସ୍ତଙ୍କ ପାଖରେ ସ୍ମାର୍ଟ ଫୋନ ରହିଥାଏ ଛୋଟରୁ ବଡ଼ ସମସ୍ତଙ୍କ ମଧ୍ୟରେ ସ୍ମାର୍ଟ ଫୋନ ରହିଥାଏ ଏଇ ସ୍ମାର୍ଟ ଫୋନ ରହିବା ଦ୍ୱାରା ବହୁତ ଖରାପ ମଧ୍ୟ ହେଇଥାଏ ଆଉ ବହୁତ ଭଲ ମଧ୍ୟ ହୋଇଥାଏ କିନ୍ତୁ ମୋବାଇଲ ଥିବା ଯୋଗୁଁ ସବୁ ପିଲା ଅନଲାଇନ୍ ଗେମ୍ ଖେଳନ୍ତି ଅନଲାଇନ୍ ଗେମ୍ ଖେଳିକି ତାଙ୍କର ଦିନଟା ସାରି ଦିଅନ୍ତି

ଆଉ ଅଧିକାଂଶ ପିଲା ସାଙ୍ଗସାଥି ନଥିବା ଯୋଗୁଁ ଅନଲାଇନ୍ ଗେମ୍ ଖେଳୁଛନ୍ତି ଓ କ୍ରିକେଟ ଫୁଟବଲ୍ ଆମର ଯେଉଁ ଫିଜିକାଲ୍ ସ୍ପୋର୍ଟସ ଏଇ ଗେମ୍ ସବୁ ଏଇ ଗେମ୍ରୁ ଦୂରେଇ ଯାଆନ୍ତି ଓ ପିଲାମାନଙ୍କୁ ଖେଳ ଖେଳିବା ପାଇଁ ହେଲେ ତାହାଙ୍କୁ ପ୍ରଥମେ ଜଣାଇବାର ଅଛି ଓ ତାଙ୍କଠାରୁ ମୋବାଇଲ ଦୂରେଇବାର ଅଛି ଯେଉଁ ପର୍ଯ୍ୟନ୍ତ ପିଲାମାନଙ୍କ ଠୁ ମୋବାଇଲ ଦୂରେଇ ହେଇନି ତାଙ୍କେ ମଧ୍ୟ ଫିଜିକାଲ୍ ବା ସ୍ପୋର୍ଟସ କିଛି ଖେଳିବେ ନାହିଁ ପିଲାମାନଙ୍କୁ ମାଆ ବାପା ପ୍ୟାରେଣ୍ଟସ୍ ହିଁ ମୋବାଇଲ ଦେଉଛନ୍ତି ତ ପିଲାମାନେ ଯେଉଁ ସମୟରେ ମୋବାଇଲ ଧରିବେନି ସେ ସମୟରେ ଖେଳ ବା ଯେଉଁ ଫିଜିକାଲ୍ ଖେଳ କ୍ରିକେଟ ଫୁଟବଲ୍ ଭଲିବଲ୍ ସବୁ ଖେଳିବାକୁ ଉତ୍ସାହ ହେବେ ପିଲାମାନଙ୍କ ପାଇଁ ଏହା ହିଁ ଗୋଟେ ଉପାୟ ତାଙ୍କ ଠାରୁ ମୋବାଇଲ ନିଆଯିବାର ଭଲ